ହଁ ମୁଁ ଏକ କ୍ରୀଡା଼ ବୃତ୍ତି ବିଷୟରେ ଜାଣିଛି ଆମ ଗାଁରେ ପ୍ରତିଦିନ ରଜ ଏବଂ ଅଷ୍ଟମୀରେ କବାଡ଼ି ଖେଳ ପ୍ରତିଯୋଗିତା ହୋଇଥାଏ ଯେଉଁଠାରେକି ପ୍ରତିପକ୍ଷରେ ସାତ ସାତଜଣ ଲେଖାଏଁ ଖେଳିଥାନ୍ତି ଏହି ଖେଳ ବହୁତ ଗ୍ରାମରୁ ଆସି ଲୋକମାନେ ଦେଖନ୍ତି ଏବଂ ସବୁ ଗ୍ରାମବାସି ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ଏହି କବାଡ଼ି ଖେଳରେ ବହୁତ ଧରଣର ଲୋକଆସି ଯୋଗଦାନ ଦିଅନ୍ତି କବାଡ଼ି ଖେଳ ବହୁତ ଉତ୍ସାହର ଏବଂ ଆଲୋଚନା କରି ଏହି ଖେଳକୁ ସ୍ଥାପିତ କରାଯାଇଅଛି ଯେଉଁଠାରେକି ସବୁ ଲୋକମାନେ ଆସି ଭାଗ ନେଇଛନ୍ତି